ପଶୁ ପାଳନ ସାଧାରଣ ଜିନିଷ ଏଇଟା ପଶୁପାଳନ ମାନେ ପ୍ରତ୍ୟକ ଘରେ ବି ଆମେ ପ୍ରତ୍ୟକ ଘରେ ଦେଖିଥାଉ ପଶୁ କୁକୁରଠାରୁ ବିଲେଇଠାରୁ ଗାଈ ବଳଦ ଛେଳି ମେଣ୍ଢା ଅନେକ ପ୍ରକାର କୁକୁଡ଼ା ଅନେକ ପ୍ରକାର ପଶୁ ପକ୍ଷୀ ସେମାନେ ପାଳିଥାନ୍ତି ଏ ଗୋଟିଏ ଗୋଟିଏ ସୁନ୍ଦର ପାଇଁକି ସଉକି ପାଇଁ ସେ'ୟା ନୁହେଁ ସେ ପଶୁ ପାଇଁ ହିଁ ଆମେ ଆଜି କିଛି ଉନ୍ନତି ବି ପାଇଥାଉ ଯାହା ଫଳରେକି ଆମର ଯେମିତି ବଳଦ ବଳଦ ଆମର ଚାଷ କରେ ଛେଳି ଦୁଇ ପଟ ରହିଲେ ଆମେ ଯେମିତି ଛେଳିକି ବିକି ଦେଇକି ଆମେ ତା'ର ଦୁଇ ପଇସା ପାଉ କି କୁକୁଡ଼ା ବି ବିକିକି ତାଙ୍କ ପଇସା ପାଉ କି ଅନ୍ୟ କିଛି ଯେକୌଣସି ପଶୁ ପକ୍ଷୀର ଆମେ ସୁନ୍ଦର ପାଇଁ ରଖିଥାଉ ଘରେ ଯେମିତି ଆମର କୁକୁର ଥାଏ କୁକୁର ଘରେ କାହାକୁ ପଶେଇଦେବ ନାହିଁ ସେ ଆମ ଘର ଜଗିକି ରହିବ ସେମିତି ଅନ୍ୟ କିଛି ଆମର ଯେକୌଣସି ପଶୁ ପକ୍ଷୀ ଆମ ନିଜକୁ ବି ସାହାଯ୍ୟ କରନ୍ତି ସେମାନଙ୍କୁ ବି ଆମେ ସାହାଯ୍ୟ କରୁ ଆଉ ସେଥିପାଇଁ ଆମେ ତାଙ୍କର ସବୁ ଜିନିଷକୁ ଧ୍ୟାନ ଦେଇକି ଚଳିଥାଉ